ହ୍ୟାଲୋ ହଁ ସ୍ଵିଗି ସ୍ଵିଗି ଫୁଡ଼୍ ଡେଲିଭରି ତ ହଁ ଆପଣଙ୍କର୍ ଇନୁ ମୁଇଁ ଇହାଦେ ଅର୍ଡ଼ର୍ କରିଥିଲି ଚିକେନ୍ ବିରିୟାନୀ ଆନିକରି ଦେଇଛନ୍ ପୁରା ଥଣ୍ଡାଟା ଆଉ ବିରିୟାନି ତ ନି ଦେଇ ସେ ଭାତ୍ ଅଲ୍ଗା ରନ୍ଧା ହେଇଚି ଆର୍ ତଲେ ତରକାରୀ ଦିଆଯାଇକହେ ଇଟା ଏନ୍ତା ତ ମୁଇଁ ବି ଘରେ ରାନ୍ଧିକରି ଖାଇପାର୍ମି ଏନ୍ତା ଜିନିଷ୍ ଦେବ ଆର୍ ବିରିୟାନି ବୋଲିକରି ଠକ୍ବ ହେଁ ଇମିଡ଼ିଏଟ୍ ତମର୍ ପିଲା ପଠୁଅ ଆରୁ ରିଟର୍ଣ୍ଣ୍ କର ନାଇଁ ତ ମୁଁ ତମର୍ ନାଁରେ ଏବେ କେସ୍ କରିଦେମି ସିଧା କଞ୍ଜୁମର୍ ଫୋରମ୍ରେ ଏଫ୍ଏସ୍ଏସ୍ଆଇରେ ତମର୍ ନାଁରେ କମ୍ପ୍ଲେନ୍ ଦେମି କେତେବେଲ୍ ଭିତ୍ରେ ମତେ ରିଟର୍ଣ୍ଣ୍ କର୍ବ କହ ପନ୍ଦ୍ର ମିନିଟ୍ରେ ମୋର୍ ଲାଗି ତମେ ତମେ ଯେନ୍ ପିଲା ପଠାବ ସେ ତାର୍ ହାତେ ଏକ୍ଚୁଆଲ୍ ବିରିୟାନୀ ମୋର୍ ହାତ ଦେଇକରି ପଠୁଅ ଆଉ ଇଟା ସେ ନେଇକରି ଯିବା ବୁଝ୍ଲେ